ଆମର ଗଞ୍ଜାମ ଜିଲ୍ଲାରେ ରୋଜଗାର ଜୀବିକାର ମୁଖ୍ୟ ଉତ୍ସବ କିଏ କେତେ ଜମିବାଡ଼ିରେ କାମ କରୁଛନ୍ତି କିଏ ବାହାର ଦେଶକୁ ଯାଇ କିଛି ଟଙ୍କା ରୋଜଗାର କରୁଛନ୍ତି କିନ୍ତୁ ଚାକିରିକି ବହୁତ ଲୋକ ଆଗ୍ରହ କରୁଛନ୍ତି କିନ୍ତୁ ଚାକିରି ପିଲାମାନଙ୍କୁ ସରକାର ଚାକିରିୀ ମିଳୁନାହିଁ କାରଣ ଲୋକ ଟଙ୍କା ପଇସା ଦେଇ ଚାକିରି ନେଉଛନ୍ତି କିନ୍ତୁ ଯାହା ପାଖରେ ଟଙ୍କା ପଇସା ନାହିଁ ତାହେଲେ ସେମାନେ ବେକାରୀ ହୋଇ ବୁଲୁଥାନ୍ତି ଅଥବା ଗୁଜୁରାଟ ବେଙ୍ଗଲୋର ଚେନ୍ନାଇ ଏସବୁକୁ ଯାଇ କାମ କରୁଛନ୍ତି କିନ୍ତୁ ଆମର ଗଞ୍ଜାମରେ ବହୁତ ଲୋକ ଚାଷୀ କରି ଚାଷ ବାସରେ ଉପନ୍ନ କରି ପେଟ ପୋଷି ପ୍ରାୟ ଲୋକ ଘରେ ରହି କାମ କରି କ୍ଷେତରେ କାମ କରି ପେଟ ପୋଷୁଛନ୍ତି ଜୀବିକା କରୁଛନ୍ତି